ମୋର ପ୍ରିୟ ଖାଦ୍ୟ ହେଉଛି ମିଠା ମକା ମିଠା ମକା ମୁଁ ଯାଜପୁର ରୋଡ଼ରେ ଆଇ ସି ଆଇ ସି ଆଇ ବ୍ୟାଙ୍କ୍ ପାଖରେ ଥିବା ଏକ ଷ୍ଟଲ୍ରୁ କିଣିକି ଆଣି ଖାଇଥାଏ ସେଠାକାରେ ଗୋଟା ମକାର ଦାମ୍ ହେଲା ପଚିଶ ଟଙ୍କା ଏବଂ ଛଡ଼ା ମକାକୁ କିଛି ମସଲା ଏବଂ ବଟର୍ ଦେଇକି ବନେଇକି ତା'ର ଦୁଇଟି ପେକେଟ୍ ଅଛି ଗୋଟେ ତିରିଶ ଟଙ୍କା ଆଉ ଗୋଟେ ଚାଳିଶ ଟଙ୍କା ସେହି ମକା ଖାଇବାକୁ ମୋତେ ଖୁବ୍ ଭଲଲାଗେ ସେଥିରେ ଦୋକାନୀ ଲଙ୍କାଗୁଣ୍ଡ ଏବଂ ବିଟ୍ ଲୁଣ ଏବଂ ଅନ୍ୟକିଛି ମସଲାକୁ ଗୋଳାଇ ଲେମ୍ବୁରେ ଲଗାଇ ତାକୁ ମକା ଉପରେ ଘଷି ଆମକୁ ସେ ସିଝା ଗରମ ମିଠା ମକା ଦେଇଥାନ୍ତି ମୁଁ ତାକୁ ମନ ଭରିକି ଖାଇଥାଏ ମୋତେ ସେଟା ବହୁତ ସୁସ୍ୱାଦୁ ଲାଗିଥାଏ ଆଉ ସେଟା ସ୍ଵାସ୍ଥ୍ୟ ପକ୍ଷେ ହିତକର ମଧ୍ୟ ମୋତେ ସେଇ ମକାଟି ଏଇ କିଛିଦିନ ହେଲା ଖୁବ୍ ଭଲ ଲାଗୁଛି ମୁଁ ଯେବେବି ଯାଜପୁର ଯାଉଛି ସନ୍ଧ୍ୟା ହେଉଛିକି ନାହିଁ ଆଗେ ଚେଷ୍ଟା କରୁଛି ମୁଁ ସେ ମକାଟିକୁ କିପରି ଖାଇ ପାରିବି କାହିଁକିନା ଆମ ଅଞ୍ଚଳରେ ସେଇଭଳି ମକା କେବଳ ସନ୍ଧ୍ୟା ସମୟରେ ହିଁ ପ୍ରାପ୍ତ ହେଉଛି ସେଥିପାଇଁ ମୁଁ ସେ ସମୟ ଏବଂ ସେଇ ଜାଗା ଦୁଇଟିର ମିଳନର ଅପେକ୍ଷାରେ ଅଛି